ଛଅ ମାସ ତଳେ ମୁଁ ଗୋଟିଏ ଜିନ୍ସ୍ ପ୍ୟାଣ୍ଟ୍ ପିନ୍ଧିଥିଲି କିଣିଥିଲି ତ ସେ ଜିନ୍ସ୍ ପ୍ୟାଣ୍ଟ୍ ବର୍ତ୍ତମାନ ଅବସ୍ଥାରେ କ'ଣ ହେଇଛିନା ତା' କଲର୍ ଛାଡ଼ିକି ଫିକା ପଡ଼ିଗଲାଣି ତା' ଚେନ୍ ଛିଣ୍ଡିଗଲା ତା' ବଟନ୍ ଲାଗୁନି ଏବଂ ତା' ସିଲେଇ ମଧ୍ୟ ଛାଡ଼ିବାରେ ଆଉ ଜମା କାଚିଲା ପରେ ପିନ୍ଧିବାବେଳକୁ ସିଲେଇ ଛାଡ଼ିଯାଉଛି ପଚା ସୂତାରେ ତିଆରି ଆଉ ତେଣୁ ମୁଁ ପଇସା ଦେଇ କିଣିଥିଲି ଦାମୀ ପଇସାରେ ଠକି ଦେଇକି ସେମାନେ ଖରାପ ଜିନିଷ ଦେଇ ମୋର ମୋତେ କ୍ଷତିରେ ପକେଇଦେଲେ